ହ୍ୟାଲୋ ହଁ ଭାଇନା କହିଥିଲି ଯେ ଆମର ଦଶଟା ବେଳେ ଗାଡ଼ି ବୁକ୍ କରିଥିଲୁ ଦରକାର ଥିଲା ବୋଲି ଆଜ୍ଞା ହଁ ହଁ ମୁଁ ବୋରିକିନାରୁ କହୁଥିଲି ଦଶଟାରେ ଗାଡ଼ି ବୁକ୍ କରିଥିଲୁ ଆମର ଆଜି ଗୋଟେ ଗାଡ଼ି ନବାର ଥିଲା ଆପଣଙ୍କର କହିଥିଲେ ଦଶଟାରୁ ସାଢ଼େ ଦଶଟା ଭିତରେ ଆପଣ ପହଞ୍ଚିଯିବେ ଆଜ୍ଞା ହେଲେ ଏପର୍ଯ୍ୟନ୍ତ ଆସି ବାରଟା ହେଇଗଲା ଏତେ ଲେଟ୍ ହେଲାଣି ଯଦି ଆସିପାରିବେନି ତ ଆମକୁ କଲ୍ କରି ଆଜ୍ଞା ଜଣେଇ ଦବାର ଥିଲା କି ଆମେ ଆଉ ଅଲଗା ଗାଡ଼ି ଦେଖିଥାନ୍ତୁ କି ଯାଇଥାନ୍ତୁ

ଆମର ଅର୍ଜେଣ୍ଟ୍ ଥିଲା ନା କଲ୍ କଲେ ବି ଉଠଉନାହାନ୍ତି କି ଫୋନ୍ ଦେଖିକିରି ବି କଲ୍ ବ୍ୟାକ୍ କରୁନାହାନ୍ତି ଯଦି ଲେଟ୍ ହବାର ଥିଲା କି କହିଥାନ୍ତେ ଅଧଘଣ୍ଟା କି ଘଣ୍ଟା ଡେରି ହେଉଛି ଫୋନ୍ ଉଠେଇବେନି କି କଲ୍ ବ୍ୟାକ୍ କରିବେନି ତ କଷ୍ଟମର୍ ହଇରାଣ ହେଉଛନ୍ତି ନା ଆଜ୍ଞା ଭାଇନା ମୁଁ ପାଞ୍ଚ ଥର କି ଛଅ ଥର ଫୋନ୍ କଲିଣି ଆଜ୍ଞା ଏବେ ଆପଣ କେଉଁଠି ଅଛନ୍ତି ଆଚ୍ଛା କୋଡ଼ିଏ ତିରିଶ କିଲୋମିଟର୍ ଦୂର ହବ ଆଚ୍ଛା ତଥାପି ଆପଣ କେତେ ସମୟ ଆଉ ଲାଗିବ ଭାଇନା ପହଞ୍ଚିବାକୁ ପ୍ରାୟ ଅନୁମାନ ଆଉ ଘଣ୍ଟେ ହଁ ଘଣ୍ଟେ ହେଲେ ଗୋଟେ ଦୁଇଟା ବାରଟାରୁ ଗୋଟେ ହଁ ଗୋଟେରୁ ସାଢ଼େ ଗୋଟେ ଭିତରେ ପହଞ୍ଚିଯିବେ ଆଚ୍ଛା ନାଇଁ ଏଇଟା ସିଓର୍ ତ ଭାଇ ଆସି ପହଞ୍ଚିବେ ନା ଆମେ ଅଲଗା ଗାଡ଼ି ଦେଖିବୁ ହଉ ହଉ ଠିକ୍ ଅଛି ତା'ହେଲେ ଠିକ୍ ଅଛି ଆମେ ଅଲଗା ଗାଡ଼ି ଭାଇନା ଦେଖୁନୁ ଆପଣ ଆସନ୍ତୁ ଗୋଟେ ଭିତରେ ଟିକେ ଚେଷ୍ଟା କରନ୍ତୁ ପହଞ୍ଚିବାକୁ ଆମେ ଆମର ଅର୍ଜେଣ୍ଟ୍ ଅଛି ଆମେ ବି ଲାଷ୍ଟ୍ ସମୟରେ କେଉଁଠୁ ଗାଡ଼ି ଖୋଜିବୁ ହଉ ଆଉ ଗୋଟେ ଘଣ୍ଟା ଆମେ ୱେଟ୍ କରୁଛୁ ଭାଇନା ଟିକେ ଜଲ୍ଦି ଆସିବାକୁ ଚେଷ୍ଟା କରନ୍ତୁ ଆଜ୍ଞା ଆଜ୍ଞା ଆଜ୍ଞା ଭାଇନା କଲ୍ଟା ଉଠେଇବେ ଭାଇନା ଯଦି କିଛି ଲେଟ୍ ହେଲା କି ପ୍ରୋବ୍ଲେମ୍ ହେଲା ହଉ ଠିକ୍ ଅଛି ଆମେ ଗୋଟେ ସାଢ଼େ ଗୋଟେ ଭିତରେ ପହଞ୍ଚନ୍ତୁ ଆମେ ବାହାରି ଯିବା ଆଉ ଆଜ୍ଞା ଭାଇନା